ବାଇକ୍ ଚଲେଇବା ସମୟରେ ସବୁବେଲେ ଭଲ୍ସେ ଚଲେଇବା କଥା ଆଉ ମୁଣ୍ଡରେ ହେଲମେଟ ଲଗେଇକି ଲେଫ୍ଟ ସାଇଡ଼ରେ ଚଲେଇବା କଥା ସିଗ୍ନଲ ଦେଖିବା କଥା ଏସବୁ ଜିନିଷ ଉପରେ ଧ୍ୟାନ ଦେବା କଥା ଆଉ ଆମେ ଯଦି ଭ୍ରମଣ ସମୟରେ ଯାଉଛୁ ତାହେଲେ ଗାଡ଼ି ଲାଇସେନ୍ସ ଗାଡ଼ିର ସବୁ ଟେର୍ମାନଙ୍କ ହବା ଅଛି କି ନାହିଁ ତାପରେ ହେଲମେଟ୍ ସହିତ ବର୍ଷା ମାସରେ ରେନକୋଟ୍ ଆଉ ପ୍ରେସର କେମିତି ଅଛି ସେ ବିଷୟରେ ଦେଖିକି ଆମେ ଭ୍ରମଣ କରିବା ଦରକାର ଆଉ ଗୋଟିଏ କଥା ସବୁବେଲେ ଫର୍ଟିରୁ ଜାଦା ସ୍ପିଡ଼ରେ ଚଲେଇବା କଥା ନାହିଁ ଆମେମାନେ ସବୁବେଲେ ଆଗକୁ ଦେଖିକି ଚଲେଇବା କଥା କେମିତି ସାଇଟ୍ ଦେବା ମୋଡ଼ରେ ସମସ୍ତେ ଧ୍ୟାନ ଦେବା କଥା ଆଉ ଗୋଟିଏ କଥା ଚଲେଇବା ସମୟରେ କିଛି ନଶା ପାନ କରିକି ଚଲେଇବେ କଥା ନାହିଁ ଯଦି ଚଲେଇବେ ଆଜିକାଲିର ଯୁବାପିଢ଼ି କହୁଛି ଯଦି ନଶା ନେଇକି ଚଲେଇବେ ଆପଣ ତାହେଲେ ଏଇସବୁ ଜିନିଷ ହେବ ବୋଲି ମୁଁ କହୁଛି ସବୁବେଳେ କାଗଜପତ୍ର ଓକେ ଧରିକି ଚଲେଇବା କଥା ସିଗ୍ନଲ ଦେଖିକି ଚଲେଇବା କଥା